ମୁଁ କଟକ ଭୁବନେଶ୍ୱର ବିଭିନ୍ନ ପ୍ରକାର ଜାଗା ବୁଲିଛି ଯେପରି ସପିଂ ମଲ୍ କହିବାକୁ ଗଲେ ଭୁବନେଶ୍ୱର ଉତ୍କଳ କନିକା ଗ୍ୟାଲେରିଆ କଟକର ରିଲାଇନ୍ସ ବିଗ ବଜାର ଏବଂ ସିନେମା ହଲରେ ମଧ୍ୟ ଯାଇଛି ସିନେମା ହଲରେ ଆମେ ସାଙ୍ଗମାନଙ୍କ ସହିତ ସବୁ ଯାଇଥିଲୁ ସେଠିକି ଓପେନହାଇମର ଏବଂ ପୃଥିବିରାଜ ଗଦର ଟୁ ଇତ୍ୟାଦି ଫିଲ୍ମ ମଧ୍ୟ ଦେଖିଥିଲୁ ପାର୍କ କହିବାକୁ ଗଲେ କଟକର ବିଜୁ ପଟ୍ଟନାୟକ ପାର୍କ ଭୁବନେଶ୍ୱରର ଆଇଜି ପାର୍କ ଇତ୍ୟାଦି ପାର୍କ ମଧ୍ୟ ଯାଇଛୁ ଏବଂ ଷ୍ଟାଡ଼ିୟମ ମଧ୍ୟ ବିଭିନ୍ନ ପ୍ରକାର ଷ୍ଟାଡ଼ିୟମ ମଧ୍ୟ ଯାଇଛୁ ଯେପରିକି ଏହି କିଛି ଆରବର୍ଷ ହେ ଆମର ହକି ୱାଲ୍ଡ କପ୍ ହୋଇଥିଲା ତ ସେ ହକି ୱାଲ୍ଡ କପ୍ରେ କଳିଙ୍ଗ ଷ୍ଟାଡ଼ିୟମ ଯାଇଥିଲୁ ଭୁବନେଶ୍ୱରରେ ବାରବାଟିରେ ସମୟ ସମୟରେ କ୍ରିକେଟ୍ ମ୍ୟାଚ୍ ମଧ୍ୟ ହୋଇଥାଏ ତ ସେଇଠି ମଧ୍ୟ ଯାଇଥିଲୁ ବାରବାଟି କ୍ରିକେଟ୍ ଷ୍ଟାଡ଼ିୟମକୁ ଇତ୍ୟାଦି ମନୋରଞ୍ଜନ କାର୍ଯ୍ୟକଳାପ ଆମ ଅଞ୍ଚଳରେ ଆମେ କରିଛୁ